ନୟାଗଡ଼ ଜିଲ୍ଲାର ଅନେକ କଲେଜ ରହିଛି ସେହି କଲେଜ ମଧ୍ୟରୁ ନୟାଗଡ଼ କଲେଜ ଅନ୍ୟତମ ଏଥିରେ ଅନେକ ପିଲାମାନେ ନାମ ଲେଖାଇବା ପାଇଁ ଆକୃଷ୍ଟ ହୋଇଥାନ୍ତି ସେଥିରେ ମଧ୍ୟ ବିଭିନ୍ନ ଅନେକ ମାର୍କ ରଖି ପିଲାମାନେ ଉପକୃତ ହୋଇଥାନ୍ତି ଏବଂ ମୁଁ ଏବଂ ବିଭିନ୍ନ ଯୋଗାଯୋଗ ମଧ୍ୟ କରିଛନ୍ତି ଏଠି ଆମ ରଣପୁରରେ ଉପର ମଣିନାଗ ବୁଲିବା ପାଇଁ ଅନେକ ଲୋକମାନେ ଆସି ଅନେକ ଲୋକମାନଙ୍କର ସମାଗନ ହୋଇଥାଏ ସେହିପରି ଶରଣକୂଳ ଲଡ଼ୁବାବା ଓଡ଼ଗାଁ ରଘୁନାଥ ଦଶପଲ୍ଲା ମହାବୀର ନୟାଗଡ଼ର ଦକ୍ଷିଣକାଳୀ ଏହିପରି ଏବଂ କଣ୍ଟିଲୋ ନୀଳମାଧଵ ବୁଲିବା ପାଇଁ ଅନେକ ଅନେକ ସହରରୁ ଲୋକମାନେ ବୁଲିବା ପାଇଁ ଆସିଥାନ୍ତି ଏବଂ ଆମ ଅଞ୍ଚଳରେ ଥିବା ଆମ ଗାଁରେ ଥିବା ଏସ୍ ଏଚ୍ ଜି ଗ୍ରୁପ ଅଛି ସେଥିରେ ସେଥିରେ ଅନେକ ଲୋକମାନେ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାର ଯେପରି ବଡ଼ି ପାମ୍ପଡ଼ ଇତ୍ୟାଦି କରି ଛତୁ ଚାଷ ମାଛ ଚାଷ ଆଦି କରି ବିଭିନ୍ନ ମାଛ ଚାଷ ଇତ୍ୟାଦି କରି ଉପକୃତ ହୋଇଥାନ୍ତି ଆମ ଗାଁରେ ବିଭିନ୍ନ ପ୍ରକାର କୃଷି ହୋଇଥାଏ ଯେପରି ଧାନ ଚାଷ ମୁଗ ଚାଷ ବିରି ଚଣା ଇତ୍ୟାଦି ଉତ୍ପାଦନ କରାଯାଇଥାଏ